ଦୁଇ ପାଞ୍ଚ ଦୁଇହଜାର ଚବିଶ ଛଅ ଚାରି ଦୁଇହଜାର ଚବିଶ ଆଠ ପାଞ୍ଚ ଦୁଇହଜାର ଚବିଶ ନଅ ତିନି ଦୁଇହଜାର ଚବିଶ ଦଶ ଏକ ଦୁଇହଜାର ଚବିଶ